କନ୍ଧମାଳ ଜିଲ୍ଲାରେ ବହୁତ ଗୁଡ଼ିଏ ପର୍ଯ୍ୟଟନ ସ୍ଥଳୀ ଅଛି ଯାହାକି ଦାରିଙ୍ଗବାଡ଼ିର ପର୍ଯ୍ୟଟନ ସ୍ଥଳୀ ଚକାପାଯୁର ମନ୍ଦିର ପୁତୁଡ଼ିର ଜଳପ୍ରପାତ ଏହି ସ୍ଥାନ ମାନଙ୍କୁ ବହୁତ ଦୂରଦୂରାନ୍ତରୁ ଲୋକମାନେ ବୁଲିବାପାଇଁ ଆସନ୍ତି ଏବଂ ଏଠାକୁ ବହୁତ ଉପଭୋଗ କରି ଯାଇଥାନ୍ତି ଯାହାକି ଆମ କନ୍ଧମାଳ ଜିଲ୍ଲାର ଏହିସବୁ ସୂଚନା ଆମ ନନ୍ଦିଘୋଷ ଟିଭି ଓଟିଭି ସମାଜ ସମାଜରେ ବାହାରିଥାଏ